ଆମ ଅଞ୍ଚଳରେ ଆଉ ବିବାହ ବହୁତ ପରମ୍ପରା ପୁରାତନ ରୀତି ନୀତିରେ ହୁଏ ବିଶେଷ କରି ଆଉ ବିବାହରର ପ୍ରଥମ ଦିନ ରୁ ଆଠ ଦିନ ପର୍ଯ୍ୟନ୍ତ ଆଉ ବିବାହର ପାଳନ କରାଯାଏ ଆଉ ଭୋଜି ଭାତ ଆଉ ଟିକେ ବଡ଼ ଧରଣର ସ୍ୱଚ୍ଛଳ ଲୋକ ଟିକେ ବିଭାଘର ଟିକେ ଆଡ଼ମ୍ବର ରୂପରେ ଭଲ ଭାବରେ କରନ୍ତି ଜଣେ ଶ୍ରମିକ କୃଷକ ଗରିବ ଶ୍ରେଣୀର ଲୋକ ଟିକେ ସେତେ ଆଡ଼ମ୍ବରରେ ଆଉ କରିପାରେ ନାହିଁ ଆଉ ଏଠି ଆମର ବନ୍ଧୁ ମିଳନ ଆଉ ପଡ଼ୋଶୀ ଏବଂ ନିଜର ଯେତେ ସମ୍ପର୍କୀୟ ସବୁ ଏହି ବିଭାଘରରେ ଘରକୁ ସମସ୍ତିଙ୍କି ଡକାଯାଏ ସମସ୍ତେ ଆସନ୍ତି ଆଉ ଏହି ବିବାହଘରରେ ସମସ୍ତଙ୍କର ଦେଖା ଦର୍ଶନ ଯେଉଁ ହସଖୁସି ବନ୍ଧୁମିଳନ ଆଉ ଭୋଜି ଭାତ ଆଉ ପରମ୍ପରାରୁ ସେମିତି ରହିଆସିଛି ଆଉ ଏବେ ମଧ୍ୟ ସେହି ଭଳି ଆମର ପୁରୁଣା ନୀତିରେ ଚାଲିଛି